ଆମ ଗୋରୁର ଦୁଇଟି ବାଛୁରି ହୋଇଥିଲେ ଏବଂ ସେ ବାଛୁରିଗୁଡ଼ିକ ଠିକ୍ ସେ ଚଲାବୁଲା କରି ପାରୁନଥିଲେ ସେମାନଙ୍କୁ ଚଲାବୁଲା କରିବାରେ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କୁ କିପ କିପରି ଭଲ ସେ ମାଁ'ର ସ୍ତନରୁ କ୍ଷୀର ପିଇପାରିବେ ତାହା ମଧ୍ୟ ସୁନିଶ୍ଚିତ କରିଥିଲି ଏବଂ ସେମାନଙ୍କୁ ରକ୍ଷଣା ବେକ୍ଷଣା କରିଥିଲି କେଉଁଠାରେ ପଡ଼ିଗଲେ କି କ'ଣ କଲେ ସବୁଗୁଡ଼ିକ ଦେଖୁଥିଲି